ହ୍ୟାଲୋ ମୁଁ ମହାରାଜା ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିବାକୁ ଭାବିଥିଲି ହେଲେ ମୁଁ ସାଙ୍ଗମାନେ ଆସିବେ ବୋଲି ମୁଁ ରେ ମହାରାଜା ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଥିରେ ଭାତ ଡାଲି ଚିକେନ ଅଣ୍ଡା ଓମ୍ଲେଟ୍ ଇତ୍ୟାଦି ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେ ଆଉ ଆଇସ୍କ୍ରିମ୍ ମଧ୍ୟ ଅର୍ଡ଼ର୍ କରିଥିଲି ଘରକୁ ଆସି ସେ ଆସି ଘରକୁ ଆଣି ଠିକ୍ ସମୟରେ ପହଞ୍ଚାଇ ଦେଇଥିଲେ ଏବଂ ଘରକୁ ଆସିଲା ପ ଆସିଲା ପରେ ମୁଁ ଦେଖିଲା ବେଳୁ ସେଥିରୁ ଖାଦ୍ୟ କିଛି ବାହାର ପଟକୁ ଯାଇ ଢଟେ ନଥିଲା ଯେମିତି ସେମିତି ଥିଲା ଏବଂ ଖାଦ୍ୟ ଗୁଡ଼ିକ ମଧ୍ୟ ଅଧି ଅଧିକ ସ୍ୱାଦିଷ୍ଟ ଥିଲା ଆଇସ୍କ୍ରିମ୍ ମଧ୍ୟ ଅଧିକ ତରଳ ନଥିଲା କଠିନ ହୋଇଥିଲା ମୁଁ ଯେବେ ମଧ୍ୟ ଖାଇବା ପାଇଁ ଚାହେଁ ମୁଁ ମହାରାଜା ହୋଟେଲ୍ ରେଷ୍ଟୁରାଣ୍ଟରୁ ଅର୍ଡ଼ର୍ କରିବାକୁ ଚାହୁଁଛିି ଏବଂ ଅନ୍ୟମାନେ କିି ଯଦି ଅର୍ଡ଼ର୍ କରିବାକୁ ଯଦି ଚାହିଁବ ହେଲେ ମୁଁ ସେଇ ମହାରାଜା ହୋଟେଲ୍କୁ ଅର୍ଡ଼ର୍ କରିବା ପାଇଁ ମୁଁ ସମସ୍ତଙ୍କୁ କହିବି ବହୁତ ଭଲ ଭାବରେ ପ୍ୟାକିଂ ମଧ୍ୟ ହୋଇଥିଲା ଅର୍ଡ଼ର୍ଟା ଓ ମୋତେ ବହୁତ ପସନ୍ଦ ମଧ୍ୟ ଲାଗିଥିଲା ମୁଁ ଖରାପ ଖାଦ୍ୟ ଅନ୍ୟ ତ ଅନ୍ୟ ରେଷ୍ଟୁରାଣ୍ଟରେ ଖରାପ ଖାଦ୍ୟ ଦେଉଥାନ୍ତି କିନ୍ତୁ ସେହି ମହାରାଜା ହୋଟେଲ୍ ରେଷ୍ଟୁରାଣ୍ଟରେ ଭଲ ଭଲ ତତଲା ଖାଦ୍ୟ ମଧ୍ୟ ଦେଇଥିଲେ ସେ ସେ ରେଷ୍ଟୁରାଣ୍ଟ ମଧ୍ୟ ଅଧିକ ଲୋକମାନଙ୍କୁ ଜଣାଶୁଣା ହୋଇ ହୋଇଥାଏ ସେହି ମୋର ଏହି ରେଷ୍ଟୁରାଣ୍ଟ ମଧ୍ୟ ବହୁତ ପସନ୍ଦ ଲାଗିଲା ମୋତେ ଏହି ରେଷ୍ଟୁରାଣ୍ଟ ବହୁତ ମୋତେ ଏହି ମହାରାଜା ରେଷ୍ଟୁରାଣ୍ଟ ମଧ୍ୟ ବହୁତ ପସନ୍ଦ ଲାଗିଲା ମୁଁ ଅନ୍ୟମାନଙ୍କୁ ମଧ୍ୟ କହିବି ଯିଏ ଅର୍ଡ଼ର୍ କରିବ ମହାରାଜା ରେଷ୍ଟୁରାଣ୍ଟରୁ ଆଣିକି ଖାଇବ ଗେଷ୍ଟ ମାନ ମଧ୍ୟ ମନ ପସନ୍ଦ ଲାଗିଥିଲା